ହଇ ରଥଯାତ୍ରା ଆମେ ଦେଖି ଆସିଛୁ ଆମେ କେ ମାଆ ବାପା ମୋର ସିଷ୍ଟର୍ ତମେ କିନ୍ କିନ୍ ଆସିଛ କୋପିଂ ଯାଇ କହିବ ମୁଁ ନା ଲାଷ୍ଟ୍ ରଥଯାତ୍ରା ପାଖେ ଭେଟ ହୁଁ କାଁଣ କାଁଣ କିଣୁଛ ବୋଲୁଛ ତମେ ହଁ ହଁ ମୁଁ ବି ତ ଗୁପ୍ଚୁପ୍ ଖାଇବା ପାଇଁ ଚାଟ୍ ଖାବାଁ ଘିନିବୁ ସାମାନ୍ ତମେ କାଁଣ କାଁଣ ବୋଲି ଇଚ୍ଛା ଅଛି କି

ହୁଁ ହୁଁ ମୁଁ ଡଲ୍ ଗୋଟେ କିଣିବି ବୋଲ୍ଛି

ଆର୍ କହ ଯୋଉଛୁଁ ଏବେ ଛକ୍ ପାଖେ ପାଖେ୍ ତମେ କିନ୍ ପାଖେ ଅଛ ହୁଁ ସେ ଜିନ୍ ସେ ଠେଲା ପାଖେ ଥିବ ନ ହେଲେ ମୁଇଁ ଏପାଖ୍ କେ ଯିବି ନା ହଁ ଆର୍ କହ କେନ୍ତା ଏନ୍ଜୟ କରିମୁଁ ହ୍ୟାଲୋ ହୁଁ ମନ୍ଦିର୍ ତମେ ଯିବ କି ନାଇ ହୁଁ ହୁଁ ମସ୍ତି କର୍ ସେ ସାଙ୍ଗ୍ମାନେ ବି ଆମକୁ ଭଲ୍ ସେ ଲାଗିଛି ହୁଁ ହୁଁ ଆର୍ କହ ରଖୁଛି ନ ହେଲେ